ଦେଖନ୍ତୁ ଏଇଟା ତ ହେଲା ଆମର ଆଧୁନିକ ଯୁଗ ଆଗୁରୁ ଯେମିତି ଆମେ ଛୁଆ ଆମେ ଛୁଆମାନେ ଖେଳୁଥିଲେ ଗାଁରେ କିଛି ସମୟ ପାଠପଢ଼ା ସରେଇକି ବାପା ମାଆମାନେ କହୁଥିଲେ କି ସେମାନେ ମଧ୍ୟ ନିଜେ ଯାଇକି ବାହାରେ ବୁଲାବୁଲି କରିବା ଖେଳକୁଦ କରିବା ସେମାନେ ସବୁ କରୁଥିଲେ ଆଉ ଦେହ ଶାରୀରିକ ପରିଶ୍ରମ ଭଳି ଦେହରୁ ଝାଳ ବାହାରିବା ମାନେ ଦେହ ଭଲ ସୁସ୍ଥ ରହୁଥିଲା ଖେଳାକୁଦା କରିବା ଦ୍ୱାରା ମେଦ ବହୁଳତା ହେଉନଥିଲା ରକ୍ତ ସଞ୍ଚାଳନ ଭଲ ହଉଥିଲା ମସ୍ତିଷ୍କ ଠିକ୍ ରହୁଥିଲା ସ୍ଥିିର ରହୁଥିଲା ଏବେ କିନ୍ତୁ ଏବେ କ'ଣ ହେଉଛି ନା ସବୁ ଆଧୁନିକ ଯୁଗରେ ସବୁ ପିଲାମାନେ କିଛି ଟୋଟାଲି କିଛି ସମୟ ପାଇବା ଦ୍ୱାରା ଆଉ ଫୋନ୍ ଧରିକି ବସି ପଡ଼ୁଛନ୍ତି କିଛି ବି ଶାରୀରିକ ପରିଶ୍ରମ ହେଉନି ସେମାନେ ଖେଳୁନାହାନ୍ତି ବାହାରକୁ ଆସିକି ବହୁତ କମ୍ ପିଲାମାନେ ବାହାରେ କ୍ରିକେଟ୍ କବାଡ଼ି ଏଇସବୁ ଖେଳରେ କରୁଛନ୍ତି କିନ୍ତୁ ଅଧିକାଂଶ ପିଲାମାନେ ଫୋନ୍ ଧରିକି ଫ୍ରି ଫାୟାର୍ ପବ୍ଜି ଅନଲାଇନ ଲୁଡ଼ୁ ତାସ୍ ଯାହା ବିି ସବୁ ଅନଲାଇନ୍ ଗେମ୍ ଉପରେ ପିଲାମାନଙ୍କର ବି ବେଶୀ ଆଗ୍ରହ ରହୁଛି ଅନଲାଇନ୍ ଗେମ୍ ଉପରେ ବେଶୀ ଆଗ୍ରହ ରହୁଛି ଯାହାଦ୍ୱାରା ସେମାନଙ୍କର ଶାରୀରିକ ଫୁର୍ତ୍ତି ପାଉନାହାନ୍ତି ମସ୍ତିଷ୍କ ବିକାଶ ହେଉନି ଆଖି ଖରାପ ହେଉଛି ମସ୍ତିଷ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ୁଛି ଆଉ ପିଲାମାନଙ୍କ ମାଇଣ୍ଡ ଅନ୍ୟଆଡ଼େ ଗତି କରୁଛି ବାହାରେ ଖେଳିବା ଦ୍ୱାରା ଯେଉଁ ଫାଇଦା ବା ଲାଭ ମିଳେ ସେସବୁ ଆଉ ପିଲାମାନଙ୍କୁ ମିଳିପାରୁନି କିଛି କମ୍ ପିଲାଙ୍କୁ ମିଳୁଛି କିନ୍ତୁ ସବୁ ପିଲା ମିଳିପାରୁନି କାରଣ ସବୁ ପିଲାମାନେ ଏବେ ଫୋନ୍ରେ ଅନଲାଇନ୍ ଗେମ୍ରେ ବ୍ୟସ୍ତ ରହୁଛନ୍ତି